ଆମ ଅଞ୍ଚଳର କୃଷକମାନେ ମୁଖ୍ୟତଃ ପନିପରିବା ଚାଉଳ ଏବଂ ଫଳମୂଳ ପାଇବା ପାଇଁ ଅଧିକ ପସନ୍ଦ କରନ୍ତି କାରଣ ଆମ ଅଞ୍ଚଳ ହେଉଛି ନଦୀକୁଳିଆ ଅଞ୍ଚଳ ଆମ ଅଞ୍ଚଳରେ ମହାନଦୀ ବୋହୁଛି ଏବଂ ଏଇ ମହାନଦୀରୁ ପାଣି ଆଣି ପନିପରିବା ଚାଷ କଲେ ଆମେ ବହୁତ ଲାଭ ପାଇଥାଉ ଆଳୁ ଟମାଟୋ ବାଇଗଣ କୋବି ବିଭିନ୍ନ ପନିପରିବା ଏବଂ ଶସ୍ୟ ଜାତୀୟ ମୁଗ ବିରି କୋଳଥ ହରଡ଼ ଇତ୍ୟାଦି ଏହା ସହିତ ଆମେ ଧାନ ଚାଷ କରିଥାଉ ଏବଂ ବିଭିନ୍ନ ଫଳ ଆମ୍ବ ଆମ୍ବ ଆଉ ସବୁ ବିଭିନ୍ନ ଫଳ ସବୁ ଚାଷ କରିଥାଉ ଏବଂ ଏଥିରୁ ଆମେ ଅନେକ ମାତ୍ରାରେ ଲାଭ ପାଇଥାଉ ତେଣୁ ଆମ ଅଞ୍ଚଳର କୃଷକମାନେ ଏହିସବୁ ଫସଲ ସବୁ ପାଇବାକୁ ପସନ୍ଦ କରିଥାନ୍ତି